ଆଗରୁ ଆମେ ଚୂଲିରେ ରୋଷେଇ କରୁଥିଲୁ ତେଣୁ ଗ୍ୟାସ୍ର ବ୍ୟବହାର ଜାଣି ନଥିଲୁ ଏବେ ଗ୍ୟାସ୍ ବ୍ୟବହାର କରୁଛୁ ଆମେ ରୋଷେଇ ଆରମ୍ଭ ପୂର୍ବରୁ ପ୍ରଥମେ ଗ୍ୟାସ୍ ଲିକେଜ୍ ଅଛି କି ନାହିଁ ଚେକ୍ କରୁଛୁ ଆମର ଟାଙ୍କିରୁ ପ୍ରଥମେ ସୁଇଚ୍ ଅ ସୁଇଚ୍ ଅନ୍ କରି ଦେଖୁଛୁ ତାପରେ ଗ୍ୟାସ୍ ରୋଷେଇ ସରିଲା ପରେ ବି ଗ୍ୟାସ୍ ସିଲିଣ୍ଡର୍ରୁ ବନ୍ଦ କରୁଛୁ ତା'ର ସୁଇଚ୍ ଆଉ ରାତିବି ଆମେ ଶୋଇଲା ପୂର୍ବରୁ ଚେକ୍ କରୁଛୁ ଯେ ଗ୍ୟାସ୍ ଅନ୍ ଅଛି କି ଅଫ୍ ଅଛି ଅଫ୍ କରି ଶୋଉଛୁ ଆଉ ଆମର ତା ପରେ ପ୍ରତି ଏକ ବର୍ଷ ଥରେ ଗ୍ୟାସ୍ ସିଲିଣ୍ଡର୍ ପାଇପ୍ ଆମେ ଚେଞ୍ଜ୍ କରୁଛୁ ତେଣୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ୁଛି